ହଁ ଆଜ୍ଞା ନିଶା ହୋଟେଲ୍ରୁ କହୁଥିଲେ ହଁ ଖାଇବାର୍ ଆଜି ଗୁଟେ ବର୍ଥଡ଼େ ପାର୍ଟି ଗୁଟେ ଅଛି ସେଥିର୍ଲାଗି ଟିକେ ଅର୍ଡ଼ର୍ କର୍ବାର୍ ଥିଲା ଆଜ୍ଞା ତ ବଟର୍ ନାନ୍ ପର୍ ପିସ୍ କେତେ ପଡ଼ୁଛେ ଆଜ୍ଞା ପଇଁତିରିଶ ଟଙ୍କା ଆଜ୍ଞା ଆଜ୍ଞା ଆଉ ନନ୍ଭେଜ୍ରେ କା'ଣା ହେବା ଆଜ୍ଞା

ଆଜ୍ଞା ଆଜ୍ଞା ଠିକ୍ ଅଛେ ଗୁଟେ ଚିକେନ୍ ଦୁଇଟା ଫୁଲ୍ କରିଦେବେ ଚିକେନ୍ କଷା ଦୁଇଟା ପକୋଡ଼ା ଫୁଲ୍ ପ୍ଲେଟ୍ ଦୁଇଟା ଚିକେନ୍ ପକୋଡ଼ା ଆଉ ଭେ ଭେଜ୍ରେ

ପନିର୍ ମସ୍ଲା ଦୁଇଟା ଫୁଲ୍ ପ୍ଲେଟ୍ ରୋଷ୍ଟେଡ଼୍ ପାମ୍ପଡ଼୍ ଛଅ ପିସ୍ ତାୱା ରୁଟି ଦଶ ପିସ୍ ଦେଇଦେବେ ଆଇସ୍କ୍ରିମ୍ ବଟର୍ସ୍କଚ୍ ପାଞ୍ଚଟା ଆଜ୍ଞା ଆଜ୍ଞା ଗୋଟେ ବର୍ଥଡ଼େ କେକ୍ ବର୍ଥଡ଼େ କେକ୍ ୱାଟ୍ସପ୍ ଇମେଜ୍ କରିଦେବେ ଚୋଏସ୍ କରିକି ପଠେଇଦେବୁ ଆଜ୍ଞା ଆଜ୍ଞା ଆଜ୍ଞା ବର୍ଥଡ଼େ ଆଇଟମ୍ ଯେତିକି ବି ସେ ବେଲୁନ୍ଫେଲୁନ୍ ଯାହା ବିି ଲାଇଟର୍ ସବୁବେଳେ ଟିକେ ପାର୍ସଲ୍ କରିଦେବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ପନିର୍ ଟିକ୍କା ପନିର୍ ଟିକ୍କା ଦେଇ ଦେବେ ଗୋଟେ ଫୁଲ୍ ପ୍ଲେଟ୍

କେକ୍ଟା ଚୋକୋର ଦେବେ ଆଜ୍ଞା ଚକୋଲେଟ୍ର ଦେବେ ଆଉ ଆଇସ୍କ୍ରିମ୍ ବଟର୍ସ୍କଚ୍ ଭେନିଲା ଫ୍ଲେଭର୍ସ